ହଁ ଆମ ବିଦ୍ୟାଳୟରେ ସେତେବେଳେ ପାଠାଗାର ନଥିଲା କିନ୍ତୁ ଆମେ ତ ସ୍କୁଲ୍ମାନଙ୍କରେ ଛୋଟ ଛୋଟ ସାର୍ମାନଙ୍କ ପାଖରେ କିଛି ବହି ରହେ ଯେଉଁଟା କି ସେମାନେ ବାକ୍ସ ଭିତରେ ପୂରାଇକି ରଖନ୍ତି ଆଉ ସେଥିରୁ ଆମେ ସେତେବେଳେ ଫକୀରମୋହନ ସେନାପତି ହେଉ ଆମର ଛଅ ତାଙ୍କର ଲେଖା ଯେମିତି ଛଅ ମାଣ ଆଠ ଗୁଣ୍ଠ ରେବତୀ ଆମର ମୋ' ଗାଁ ପକ୍କାଘର ଆଉ ଏହିଭଳି ଅନେକ ପୁସ୍ତକ ରହିଥିଲା ଯେଉଁଗୁଡ଼ିକକି ଆମେ ଆଣିକି ସାର୍ଙ୍କଠାରୁ ପଢ଼ୁ ଏବଂ ପୁଣି ନେଇକି ସାର୍ଙ୍କୁ ଫେରାଇ ନୂଆ ବହିଟି ଆଣିକି ପଢ଼ିଥାଉ